ପଶୁ ପଶୁପାଳନ କରିବା ଦ୍ୱାରା ଲୋକମାନେ ବିଭିନ୍ନପ୍ରକାର ସାହାଯ୍ୟ କରିନ୍ତି ଏବଂ ବିଭିନ୍ନ ଉପାୟରେ ବିଭିନ୍ନପ୍ରକାରର ଚେଷ୍ଟା ମଧ୍ୟ କରୁଛନ୍ତି ପଶୁପାଳନ ପାଇଁ କରିବାକୁ ହେଲେ ପଶୁଙ୍କ ଗାଈ ଗୋରୁ ଛେଳି ମେଣ୍ଢା ଇତ୍ୟାଦିମାନଙ୍କ ପାଇଁ ବିଭିନ୍ନପ୍ରକାର ଲୋନ୍ ମଧ୍ୟ କରାଇ ଦିଆଯାଉଛି ଭାରତ ସରକାରଙ୍କ ଦ୍ୱାରା ଭାରତ ସରକାର ଏହି ଲୋନ୍କୁ ଲୋନ୍କୁ ବିଭିନ୍ନ ଉପାୟରେ ବିଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ପହଞ୍ଚାଇ ଦେଉଛନ୍ତି ଏବଂ ବିଭିନ୍ନପ୍ରକାର ଖାଦ୍ୟ ପଶୁମାନଙ୍କ ପାଇଁ ମଧ୍ୟ ପଠାଇ ଦେଉଛନ୍ତି ଏବଂ ପଶୁମାନେ ରହିବା ପାଇଁ ଘର ମଧ୍ୟ ଦରକାର ସେହିପରି ଭାବରେ ପଶୁମାନଙ୍କର ମଳମୂତ୍ର ନିଷ୍କାସନ ପାଇଁ ମଧ୍ୟ ଭଲ ଜାଗା ମଧ୍ୟ ଦରକାର ଏବଂ ଭଲ ଫାଙ୍କା ସ୍ଥାନରେ ପଶୁମାନେ ନିଜର ନିଜ ନିଜର ବଂଶ ବିସ୍ତାର ପାଇଁ ଖୋଲା ପଡ଼ିଆ ମଧ୍ୟ ଦରକାର ସେମାନେ ଖୋଲା ପଡ଼ିଆରେ ହିଁ ଘାସ ଘାସ କୁଟା ଆଦି ଖାଇ ନିଜର ପେଟ ପୁରାଇଥାନ୍ତି ବିଭିନ୍ନପ୍ରକାର ଦାନା ମଧ୍ୟ ଯୋଗାଇ ଦିଆଯାଉଚି ଏମିତି ପଶୁପକ୍ଷୀ ଦାନା ଚୋକଡ଼ ମକା ଗୁଣ୍ଡ ଆଦି ଗାଈଗୋରୁଙ୍କୁ ଦେବା ଦ୍ୱାରା ଗାଈ ଗୋରୁମାନଙ୍କର କ୍ଷୀର ଭଲ ହୋଇଥାଏ ଏବଂ କ୍ଷୀରର ପରିମାଣ ଅଧିକ ହୋଇଥାଏ ସେମାନେ ଏହି କ୍ଷୀରକୁ ବଜାରରେ ବିକି ନିଜେ ଲାଭବାନ ହୋଇପାରନ୍ତି ଘାସ ଆଦି ଲୋକମାନେ ବିଭିନ୍ନ ଜାଗାରେ ଚାଷ କରିପାରିବେ ବାରି ବଗିଚାରେ ଲୋକମାନେ ଘାସ ଚାଷ କରି ଗାଈ ଗୋରୁମାନଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି ଏବଂ ସେହିପରି ଭାବରେ ଲୋକମାନେ ଗାଈଗୋରୁମାନଙ୍କୁ ରଖି ଛେଳିମାନେ ଛେଳି ଛେଳି ମେଣ୍ଢକୁ ରଖି ଲାଭବାନ ହେଉଛନ୍ତି ଛେଳି ଛେଳିମାନଙ୍କୁ ମଧ୍ୟ ଛେଳି ମେଣ୍ଢାମାନଙ୍କୁ ଛେଳିମାନଙ୍କଠାରୁ ଲୋକମାନେ ମାଂସ ଆଦି ବିକ୍ରି କରି ଲାଭବାନ ହେଉଛନ୍ତି ମେଣ୍ଢାମାନଙ୍କଠାରୁ ମେଣ୍ଢାମାନଙ୍କର ଲୋମ ମଧ୍ୟ ବିକି ଲାଭବାନ ହେଉଛନ୍ତି ଏବଂ କୁକୁଡ଼ା କୁକୁଡ଼ା ଆଦି ଫାର୍ମ୍ ଦ୍ୱାର କୁକୁଡ଼ାମାନଙ୍କଠାରୁ କୁକୁଡ଼ାକୁ ବିକି ମାଂସ ଏବଂ ସେମାନଙ୍କର ଅଣ୍ଡାକୁ ମଧ୍ୟ ବିକି ଲୋକମାନେ ଲାଭ ପାଉଛନ୍ତି ଏବଂ ଦାନା ମଧ୍ୟ ଧାନର ଚାହିଦା ବଢ଼ିବାରେ ଲାଗିଛି ସେହିପରି ଭାବରେ ଏବଂ ଅଣ୍ଡାର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି ଯେଉଁଭଳି ଭାବରେ ଲୋକମାନେ ଅଣ୍ଡା ଏବଂ ଦାନା ବ୍ୟବହାର କରିବେ ସେହିପରି ଭାବରେ ଲ ପଶୁପକ୍ଷୀମାନଙ୍କ ପାଇଁ ସୁବିଧା ସୁଯୋଗର ପରିମାଣ ବଢ଼େଇବା ଉଚିତ୍ ଏବଂ ଝଡ଼ ବର୍ଷା ଆଦି ଯେଉଁ ରକ୍ଷା ପାଇାବା ପାଇଁ ଝଡ଼ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ସେମାନେ ବିଭିନ୍ନପ୍ରକାର ଭଲ ନିୟମାବଳୀ ମାନିବା ଉଚିତ୍ ଏବଂ ବାତ୍ୟା ବାତ୍ୟା ଆଦି ଆସିବା ଦ୍ୱାରା ଲୋକମାନେ ବିଭିନ୍ନପ୍ରକାର ର ବିଭିନ୍ନପ୍ରକାର ଜିନିଷରୁ ଗାଈ ଗୋରୁକୁ ରକ୍ଷା କରିବା ପାଇଁ ସେମାନେ ସୁବିଧା ସୁଯୋଗର ଘର ଅବଲମ୍ବନ କରିବା ଉଚିତ୍ ସଠିକ୍ ପରିମାଣର ଘର ଏବଂ ବାତ୍ୟା ବନ୍ୟା ଦ୍ୱାରା ରକ୍ଷା ରକ୍ଷା ପାଇଁ ଗାଈଗୋରୁମାନଙ୍କୁ ଉଚାଳିଆ ଜାଗା ଏବଂ କୁକୁଡ଼ାମାନଙ୍କୁ ଉପଯୋଗୀ ଜାଗା ଦରକାର ସେହିଭଳି ସେଇ ଜାଗାରେ ସେମାନେ ଠିକ୍ ସଠିକ୍ ଭାବରେ ବଢ଼ିପାରିବେ ଏବଂ ନିଜର ବଂଶ ବିସ୍ତାର ମଧ୍ୟ କରିପାରିବେ ଗାଇଗୋରୁ ହେଉଛନ୍ତି ଆମର ମା' ସମାନର ଗାଈ ଗୋରୁଙ୍କ ଦ୍ୱାରା ଆମେ ବହୁତ ପରିମାଣର ଲାଭ ପାଇଥାଉ ଗାଈ ଗୋରୁକୁ ଘରେ ରଖିବା ଦ୍ୱାରା ଶୁଭ ମଧ୍ୟ ହୋଇଥାଏ ଏବଂ ଘାସ ମକା ସୋୟାବିନ୍ ଖାଦ୍ୟ ସୋୟାବିନ୍ ଖାଦ୍ୟ ଆଦି ଦେବା ଦ୍ୱାରା ଗାଈ ଗୋରୁମାନଙ୍କର କ୍ଷୀର ମଧ୍ୟ ହୋଇଥାଏ ହେ ବଳଦମାନଙ୍କୁ ମଧ୍ୟ ରଖି ଲୋକମାନେ ବିଲରେ ହଳ କରନ୍ତି ଏବଂ ସେମାନଙ୍କରଠାରୁ ବହୁତ ଉପଯୋଗୀ ପ୍ରଦାନ କରନ୍ତି ଗାଈ ଗୋରୁମାନଙ୍କୁ ଘରେ ରଖି ଖାଇବାକୁ ପିଇବାକୁ ଦେବା ଦ୍ୱାରା ଲୋକମାନେ ବହୁତ ଉପଯୋଗୀ ଅନୁଭବ କରନ୍ତି